ମୁଁ ଏଲକସ୍ ପେନ୍ ଆଣିଥିଲି ଆଗୁରୁ ଯେଉଁଟା କି ମୋତେ ବହୁତ ଭଲ ଲାଗୁଥିଲା ଆଉ ଏବେ ସେ ପେନ୍ ଟା ଭଲ ଲାଗୁନି ବହୁତ ସରୁ ଲାଗୁଛି ଆଉ ଅକ୍ଷର ଦେଖିବାକୁ ବି ଭଲ ଲାଗୁନି ଗରମ ଇଏରେ ସବୁ ରିଫିଲ୍ ସବୁ ବାହାରି ପଡ଼ୁଛି ସେଥିପାଇଁ ଆଉ ଭଲ ଲାଗୁନି ଜଲଦି ସରି ବି ଯାଉଛି ସେଥିପାଇଁ ମୋତେ ଆଉ ଏ ପେନ୍ ଟା ଭଲ ଲାଗୁନି